ଆମେ ସବୁବେଳେ ଆମ ଚାରିପାଖକୁ ସ୍ୱଚ୍ଛ ରଖିବାକୁ ଚେଷ୍ଟା କରିବା କାରଣ ଚାରିପାଖରେ ଅଳିଆ ଆବର୍ଜନା ରଖିଲେ ମଶା ମାଛି ଆସିବ ଆମକୁ ରୋଗ ହେବ ଆମ ଚାରିପାଖରେ ଲୋକେ କି ଭାବୁନାହାନ୍ତି ସବୁବେଳେ ଚାରିଆଡ଼େ ଅଳିଆ ଆବର୍ଜନା ପକାଉଛନ୍ତି ସେମାନେ ଭାବୁନାହାନ୍ତି ଆମକୁ ମ୍ୟାଲେରିଆ ଟାଇଫଏଡ଼୍ ହଇଜା ଏହିସବୁ ରୋଗ ହବ ତେଣୁ ଆମେ ସବୁବେଳେ ସମସ୍ତଙ୍କୁ ଅପରିଷ୍କାର ନକରିବାକୁ କହିବୁ ଆଉ ଯେତିକି ଅପରିଷ୍କାର ହୋଇଛି ଆମେ ସବୁବେଳେ ମିଳିମିଶି ସେଗୁଡ଼ିକୁ ସଫା ରଖିବା ଆମ ପରିବାରକୁ ସୁସ୍ଥ ରଖିବା ରୋଗ ଜୀିବାଣୁ ହବ ନାହିଁ ନିଜ ପରିବାରର ଏବଂ ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ମୋଦୀ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନ ପ୍ରଚଳନ କରିଥିଲେ